ମୁଁ ମୋର ପାଠପଢ଼ା ବହି ବ୍ୟତୀତ ଖାନ୍ ସାର୍ ଏବଂ ବିକାଶ ସାର୍ଙ୍କର ବ୍ଲଗ୍କୁ ଫଲୋ କରେ ଏବଂ ମୁଁ ନିତି ଦିନ ଖବର କାଗଜ ମଧ୍ୟ ପଢ଼େ ଯଥା ସମାଜ ସମ୍ବାଦ ପ୍ରମେୟ ଇତ୍ୟାଦି ଏହାର ବିଶେଷତା ହେଲା କି ଦୈନନ୍ଦିନ ଜୀବନରେ ଆଖ ପାଖ ଏରିଆରେ ଘଟୁଥିବା ଘଟଣା ଏବଂ ଅଘଟଣ ବିଷୟରେ ସଦା ସର୍ବଦା ଜାଣିବାକୁ ପାଇଥାଏ ଏବଂ ଏହା ବହୁତ ଉପକାରୀ ଆମ ପାଇଁ ଅଟେ